ଆମେ ପୋଷାକ ଧୋଇବା ସମୟରେ ଆମେ ସାବୁନ ସର୍ଫ ସର୍ଫ କମ୍ଫର୍ଟ ଇତ୍ୟାଦି ଆମେ ବ୍ୟବହାର କରିଥାଉ ସର୍ଫ ସର୍ଫ ବ୍ୟବହାର କଲେ ଆମେ କୌଣସି କୌଣସି କୌଣସି ଗୋଟେ ସର୍ଫ ଥାଏ ମାନେ ସଫା କଲେ ସେ ଭଲ ଚିକ୍ ଚିକ୍ ଛାଡ଼େନି କି ଭଲ ସଫା ବି ମଧ୍ୟ ହୁଏନି ଆଉ ସର୍ଫର ମାନେ ଯେଉଁ ଫେଣ ହୁଏ ତା ସେଇଟା ବି ହୁଏନି ଆଉ କପଡ଼ା ପରେ ବହୁତ ଖରାପ ପ୍ରଭାବ ବି ପକାଇଥାଏ ଆଉ ଗୋଟେ ଗୋଟେ ସର୍ଫ ଅଛି ସିଏ ଭଲ ମଧ୍ୟ ସଫା ହୁଏ ଫେଣ ହୁଏ ସବୁ ଡ୍ରେସରେ ମାନେ ଲୁଗାପଟା ବି ସଫା କରିଥାଏ ଭଲ ଏବଂ ମାନେ କପଡ଼ାକୁ ମଧ୍ୟ ଭଲସେ ରଖିଥାଏ ଆଉ ସାବୁନ ସାବୁନ ଗୋଟେ ଗୋଟେ ସାବୁନ ଭଲ ଖରାପ ପ୍ରଭାବ ପଡ଼ିଥାଏ ଗୋଟେ ଗୋଟେ ସାବୁନ ଭଲ ବି ପଡ଼ିଥାଏ ଗୋଟେ ଗୋଟେ ସାବୁନର ମାନେ କପଡ଼ା ସଫା କଲେ ଚିକ୍ ଛାଡ଼ି ନଥାଏ କି ଭଲ ବାସ୍ନା ବି ହୋଇନଥାଏ ସେଥିପାଇଁ ଗୋଟେ ଗୋଟେ ସାବୁନ ଖରାପ ହେଇଯାଇଥାଏ କମ୍ଫର୍ଟ କମ୍ଫର୍ଟ କମ୍ଫର୍ଟ ଆମେ ବ୍ୟବହାର କଲେ ଆମେ ବହୁତ ମାନେ ଉପକୃତ ହେଇଥାଉ କ'ଣ ପାଇଁ ନା ଆମେ କମ୍ଫର୍ଟରେ ସଫା କଲେ କପଡ଼ା ଗୁଡ଼ିକ ଚିକ୍ ଛାଡ଼େ ଏବଂ ସୁଗନ୍ଧିତ ବି ମଧ୍ୟ ହୁଏ ସୁଗନ୍ଧିତ ହେଲେ ଆମେ ବହୁତ ଆଖପାଖ ଲୋକ ବି ବହୁତ ଖୁସି ହୁଅନ୍ତି ଏବଂ ଆମର କମ୍ଫର୍ଟରେ ସଫା କଲେ ମଧ୍ୟ କମ୍ଫର୍ଟ ଗୋଟେ ଭଲ ମାନେ ସୁଗନ୍ଧିତ ଆଉ ଆଉ ଫ୍ରେଶନେସ ବହୁତ ରହିଥାଏ ଆଉ ଆମେ ବିଭିନ୍ନ ବିଭିନ୍ନ ପାଗରେ ବି ମାନେ କପଡ଼ା ଭଲ ରହିନଥାଏ ଆମେ ଖରାଦିନେ କପଡ଼ା ସେ ଶୁଖିଲା ସମୟରେ ଆମେ ଖରା ସୂର୍ଯ୍ୟକିରଣ ପଡ଼ିଥିବାରୁ ଆମ କପଡ଼ା ଶୀଘ୍ର ନଷ୍ଟ ହେଇଯାଇଥାଏ ତା'ର ଲାଷ୍ଟିଂ ବି କମ୍ ରହିଥାଏ କଁ ପାଇଁ ନା ଆମର ଡ୍ରେସ୍ ସୂର୍ଯ୍ୟ ଆମ ଡ୍ରେସ୍ର ରଙ୍ଗ ଛାଡ଼ିଯାଏ ଏବଂ ଆମର ଡ୍ରେସ୍ରେ ଥିବା ସବୁ ରଙ୍ଗ ଧୋଇ ହେଇଯାଇଥାଏ ଆଉ ଆଉ ବର୍ଷା ଦିନେ ଆମେ ଲୁଗାପଟାକୁ ଆମେ ଘରେ ଘରେ ଆଣି ଶୁଖାଇ ଥାଉ ଘରେ ଆଣି ଶୁଖାଇଲେ ଆମର ସେ ବର୍ଷା ଦିନେ ବହୁତ ଗନ୍ଧ ବି ହେଇଥାଏ କାରଣ ଆମର ବର୍ଷାଦିନେ ଆମ ଏତେ ପାଣିପାଗ ଭଲ ରହିନଥାଏ ଶୀତଦିନେ ଶୀତଦିନେ ଆମର ଶୀତଦିନେ ଶୀତଦିନେ ଆମେ ଜଳ ଶୁଷ୍କ ଜଳବାୟୁ ଜଳବାୟୁ ଥିବାରୁ ଆମେ ବହୁତ ଭଲରେ ଆମେ ଡ୍ରେସ୍ ଶୁଖିଦେଲେ ଡ୍ରେସ୍ ଡ୍ରେସ ସରିଆରେ ବି ଆମେ ଭଲ ରହିଥାଏ ଆଉ ଭଲ ସୁଗନ୍ଧିତ ବି ମଧ୍ୟ ହୋଇଥାଏ